ବଗିଚାରେ ହୋଇଥିବା ଫୁଲକୁ ଆମେ ଆମ ଠାକୁର ପୂଜାରେ ଲଗେଇ ଥାଉ ଆଉ ଅଧିକା ଫୁଲ ହେଲେ ତାକୁ ବିକ୍ରି କରି ମଧ୍ୟ ସେଥିରୁ କିଛି ଟଙ୍କା ଆଦାୟ କରିଥାଉ ଫୁଲକୁ ବିଭିନ୍ନ ପ୍ରକାର ସାଜସଜ୍ଜା କାମରେ ମଧ୍ୟ ଲାଗିଥାଏ ଫଳ ସେମିତି ବିଭିନ୍ନ ପ୍ରକାର ଫଳ କିମ୍ବା ପନିପରିବା ହେଲେ ଆମେ ଯେତିକି ଆମର ଆବଶ୍ୟକ ହୋଇଥାଏ ସେତିକି ଆମେ ପରିବାର ଆୟୋଜନରେ ଲଗେଇବା ପରେ ଯାହା ଅଧିକା ବଳି ପଡ଼େ ତାକୁ ମଧ୍ୟ ବଜାରରେ ବିକ୍ରି କରିଥାଉ ବଜାରରେ ବିକ୍ରି କଲା ପରେ ଯେଉଁ ଟଙ୍କା ଟଙ୍କା ଆସିଥାଏ ସେଥିରେ ଅନ୍ୟ ପରିବାର ନିୟୋଜନରେ ଲାଗିଥାଏ ଫୁଲ ଫଳକୁ ଫଳକୁ ମଧ୍ୟ ଆମେ ଆମର ବନ୍ଧୁବାନ୍ଧବ ସାଇ ପଡ଼ିଶାରେ ବାଣ୍ଟିଥାଉ ଯାହାଫଳରେ ସେମାନେ ଖୁସି ହେଇଥାନ୍ତି ଓ ତାଙ୍କ ଖୁସି ଦେଖିକି ଆମକୁ ବହୁତ ଖୁସି ଲାଗିଥାଏ ଆଉ ଫୁଲକୁ ମଧ୍ୟ ଆମେ ଆମର ବିଭିନ୍ନ ପ୍ରକାର ମଣ୍ଡପ ବ୍ରତ କାର୍ଯ୍ୟ କି ବିବାହ କାର୍ଯ୍ୟରେ ଫୁଲକୁ ଲଗେଇଥାଉ ସେଥିରେ କିଛି ରୋଜଗାର ମଧ୍ୟ ହୋଇଥାଏ ଏହି ଫୁଲ ଫଳକୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ଲଗେଇ ଥିବାରୁ ବହୁତ ଖୁସି ଲାଗେ ଆଉ ସେଥିରେ ଯେଉଁ ରୋଜଗାର ହୋଇଥାଏ ସେଥିରେ ପରିବାର ନିୟୋଜନ ଖୁସିରେ ହୋଇଯାଏ